ଆଜ୍ଞା ମହାଦେବ ମନ୍ଦିର ପାଖରେ ଶମ୍ଭୁ ମହାଦେବ ମନ୍ଦିର ପାଖରେ

ଆଜ୍ଞା ଆମେ ତ ଏଇ ସିମ୍ପଲ୍ ଚାଟ୍ ଏବେ କରୁଛୁ ଯେଉଁଟା ସମସ୍ତଙ୍କର ପସନ୍ଦ ଥାଏ ନା ଆଜ୍ଞା ଆମେ ତ ପ୍ୟାକେଟ୍ କ୍ଷୀର ୟୁଜ୍ କରେ ହଁ ଭଲ ହେବ କିନ୍ତୁ ଏକେରେ ତ ସମସ୍ତେ ପସନ୍ଦ କରୁଛନ୍ତି ଏହି କ୍ଷୀର ନା ତ ଆମେ ଏଇ କ୍ଷୀର ହିଁ ଦେଉଛୁ ସେମିତି ରଖି ରଖିବା କଥା ତ ଆମେ କିଛି ଗ୍ରାହକ ପାଇଁ ବି ସେମିତି କ୍ଷୀର ୟୁଜ୍ କରୁଛେ ଆଜ୍ଞା ମିଳିବ ଆମ ଚାହା ଦୋକାନ ସକାଳ ପାଞ୍ଚଟାରୁ ରାତି ସାତଟା ଯାଏଁ ଖୋଲା ଅଛି

ଚାହା ବ୍ୟତୀତ ଆମେ ଚାହା ଆଉ କଫି ହିଁ ୟୁଜ୍ କରୁ ହଁ ସେମିତି ଚାହାରେ ମିଶାଇକି ଅଛି ଖାଇବା ପାଇଁ ଅଛି ସେମିତି ସ୍ନାକ୍ସ ସେମିତି ଅଛି ମୋର ଦୁଇଟା ଭଲ ହୁଏ ଆପଣଙ୍କ ପସନ୍ଦ ହେବ ଯେଉଁଟା ଆପଣ ଖାଇବେ ମୋର ଦୁଇଟା ଯାକ ଭଲ ହୁଏ ସମସ୍ତେ ବି କୁହନ୍ତି

ଆଜ୍ଞା ଆଜ୍ଞା ଏଇ ଏଇଥିରେ ଯୋଗାଯୋଗ କରିବେ କଥା ହେଇପାରିବା

ଆଜ୍ଞା ସବୁବେଳେ ମିଳିବ ସକାଳ ପାଞ୍ଚଟାରୁ ରାତି ସାତଟା ଯାଏଁ ସବୁବେଳେ ଆଭେଲବଲ୍ ଅଛି

ହଁ ଠିକ୍ ଅଛି ସେଇଟା ସେଇଟା ତ ଆହୁରି ଭଲ କଥା ନା ଆମ ପାଇଁ ଚାହାର ଚାହା ଦାମ୍ ଆମେ ଆମର ସବୁଠୁ କମ୍ ରେଟ୍ ଆମେ ଯେମିତି କମ୍ କମ୍ ଦରରେ ଲୋକଙ୍କୁ ଭଲ ଚାହା ଖୁଆଇପାରିବା ସେମିତି ଆମର ଚେଷ୍ଟାରେ ଲାଗିଛି ଆମର ଗୋଟେ କପ୍ ହେଲା ପାଞ୍ଚ ଟଙ୍କା ଛୋଟ କପ୍ଟା ବଡ଼ କପ୍ଟା ହେଲା ଦଶ ଟଙ୍କା କଫି କପ୍ ହେଲା ଦଶ ଟଙ୍କା ସ୍ନାକ୍ସ ସେମିତି ଟେଷ୍ଟ ଅଛି ଆଉ ଦୋକାନ ତ ସେମିତି ହେଇଗଲାଣି ଦଶ ବର୍ଷ

ଆଜ୍ଞା ସେମିତି ସବୁ ଅଛି ଆପଣଙ୍କୁ ଯେଉଁଟା ପସନ୍ଦ ଲାଗେ ସବୁ ଅଛି ଆମେ ଲୋକଙ୍କ ପସନ୍ଦ ଅନୁସାରେ ଆମେ ସେଇସବୁ ସ୍ନାକ୍ସ ଆଣିଥାଉ ତ ଆପଣଙ୍କର ଯେଉଁଟା ପସନ୍ଦ ହେବ ଆପଣ ଯଦି କହିବେ ଆପଣଙ୍କ ଇଏରେ ନେଇ ଆସିବେ କାରଣ ଆପଣ ବି ଆପଣଙ୍କୁ ଭଲ ଲାଗିଲେ ଆପଣ ବି ଆଉ ପାଞ୍ଚ ଜଣ ଲୋକଙ୍କୁ ନେଇକି ଆସିବେ ନା ତ ସେଇଟା ଆମର ଭଲ ହେବ ତ ଆମେ ବି ଆପଣଙ୍କ କଥା ରଖିବୁ ଯାହାଫଳରେ ଆମକୁ ଭଲ ଲାଗିବ ଆଜ୍ଞା ଆ ଆଜ୍ଞା